ହେଲୋ ହଁ ଆଜ୍ଞା କୁହନ୍ତୁ ହଁ ଆମର ତ ଚାଷ ବାସ ସବୁ ହେଉଛି ପନିପରିବା ବି ହେଉଛି ଆପଣ ଆମର ଅଛି ବାଇଗଣ ଅଛି ଭେଣ୍ଡି ବିଲାତି ଗାଜର ବିଟ ଯୋଉ ଆମର ଫୁଲ କୋବି ବାହାରୁଛି ଏବେ ସବୁ ଯେତିକି ଯେତିକି ସବୁ କଲର୍ର ସେ ସବୁରେ ଆମର ଚାଷ ବାସ ହେଉଛି ଆପଣ କ'ଣ ମାନେ କ'ଣ ଭୋଜି ଭାତ ପାଇଁ ନେଇଥାନ୍ତେ ନା ଏମିତି ବେପାର ଫେପାର କରିବେ ଓ ହୋ ବେପାର କରିବେ ମାନେ ଯାହାହେଲେ ତ ଟିକେ ଅଧିକ ଅଧିକ ନେବେ ଆମର ତ ରହୁଛି ଯାହା ହେଲେ କୋବି ଗୋଟା ଚାଳିଶ ପଚାଶ ଟଙ୍କା ରହୁଛି ବିଲାତି କିଲୋ ଷାଠିଏ ସତୁରୀ ଟଙ୍କା ରହୁଛି ଏମିତି ରହୁଛି ଆପଣ କେତେ କ'ଣ ନେବେ ସେଇ ଅନୁସାରେ କହିଲେ ଯାହା ହେଲେ ଟିକେ କମେଇବୁ ଆଉ ଓ ହୋ କେତେ କ ନେବେ ଆଉ ଆପଣ କ'ଣ ମାନେ ସବୁବେଳେ କ'ଣ ହାଟ ଫାଟରେ ବେପାର କରନ୍ତି ନା ଆଉ କ'ଣ ଗାଁ ଗାଁ ବେପାର ଓଃ ଆଉ ହୋଟେଲ୍ ଫୋଟେଲ୍ ଦିଅନ୍ତି କି ପନିପରିବା ନେଇକି ଓ ହୋ ଆଉ ତୁମେ ଆସିକି ନେବେ ପନିପରିବା ନେବେ ଦେଖିବ ପୁରା ଏକ ନମ୍ୱର ପନିପରିବା ସାର ଏତେ ପଡ଼ୁନି ଆମର ଯେତିକି ଆବଶ୍ୟକ ଔଷଧ ଫୋଷଧ ଆମର ପୋକ ଫୋକ ଲାଗେନି ଆଉ ଆସିକି ନେବେ ଆଉ ଦେଖିବେ କେମିତି କ'ଣ ହେଉଛି ତାପରେ ଆପଣ ତ ନେବେ ତାପରେ ଥରଟେ ନେଲେ ଆଉ ଥରେ ନେବେ ଆଉ ଆଉ କ'ଣ ଆପଣ ଯୋଉ ମୋ ନମ୍ୱର କିଏ ଦେଲା ନା କ'ଣ କୋଉଠୁ ପାଇଲେ କେମିତି କ'ଣ ହଁ ଭଲ ଆଉ କ'ଣ କିନା ଆମର ଏଠି ନେଉଛନ୍ତି ବହୁତ ଜଣ ଆପଣଙ୍କ ଗାଁ ଠାରୁ ଆପଣଙ୍କ ଗାଁ ମୁଁ ତ ଜାଣି ପାରୁନି ତଥାପି କୋଉ କୋଉ ଗାଁରୁ କହିଲେ ଓ ହୋ ଆପଣଙ୍କ ଗାଁରୁ ବି ଆସିକି ଆମ ଗାଁ ଆମର ଆମ ଏଇ ଏଇଠୁ ବି ନେଉଛନ୍ତି ଆମର ଗୋଟେ ଫାର୍ମ ଭଳିଆ ଅଛି ତାର ଅଛନ୍ତି ବି ବହୁତ ଲୋକ ଆମର ମାନେ ଗାଡ଼ିରେ ମାଲ୍ ନେଇକି ଯାଉଛି ବାହାରକୁ ମାର୍କେଟ୍ ଯାଉଛି ଆଉ ଆପଣ ଆସନ୍ତୁ କେତେ କ'ଣ ନେବେ ତଥାପି

ଓଃ ହଉ ଆମ କତିରୁ ଟିକେ ସିନା କମେଇକି ନେଲେ ଆପଣ ଲୋକଙ୍କଠୁ ପାଞ୍ଚ ପଇସା ଦଶ ପଇସା ପାଇବେ ଆଉ ଆମ ପାଖରୁ ଯଦି ସତୁରୀ ଅଶୀ ନେବେ ଲୋକ ଆଉ କେତେ ନେବେ ହଁ ଆଉ କ'ଣ କି ଆଉ ଯୋଉ କହନ୍ତି କ'ଣ କହୁଥିଲି କହିଲେ ତୁମେ ଜଣେ କରନା ମାନେ ଆଉ ପାର୍ଟନର୍ସିପ୍ ଦୋକାନ ଆଉ ଜଣେ ଓଃ ହଉ ତାହାଲେ ଆପଣ ଆସନ୍ତୁ କେତେବେଳେ ଏଠି ଦେଖିକି ତାପରେ ଆପଣ କେତେ କ'ଣ ନେବେ କହିବେ ଆଉ ହଉ ହଉ ତାହାଲେ ହଉ ରହୁଛି ଆଁ